ମୁଁ ଦୁଇ ଦିନ ତଳେ ଗୋଟିଏ ପେନ୍ କିଣିକି ଆଣିଥିଲି ଏଇ ପାଞ୍ଚ ଟଙ୍କାରେ କମ ପଇସା ହୋଇଛି ଓ ଭଲ ଚାଲୁଛି ଓ ସ୍ମୁଥ ଚାଲୁଛି ଓ ତାକୁ ସେହି ପେନ୍ ସରିଯିବାରୁ ଆହୁରି ଗୋଟିଏ ସେହି ପେନ୍ ରୁ ଆଣିବାକୁ ଚାହୁଁଛି